ଆମ ଅଞ୍ଚଳର ଫୁଲବାଣୀରେ ଗୋଟିଏ ସିନେମା ହଲ୍ ଅଛି ତାର ନାଁ ହେଉଛି ଶ୍ରଦ୍ଧାଞ୍ଜଳି ଟକିଜ୍ ଏଇଟା ଏଠାରେ ଏଇଟା ଗୋଟାଏ ଆକା ଥିବାରୁ ଏଠି ବହୁତ ଗହଳି ହୋଇଥାଏ ଆଉ ଯେତେବେଳେ ପ୍ରଥମେ ଗୋଟାଏ ଫିଲ୍ମ ପଡ଼ିଥାଏ ଦେଖିବାପାଇଁ ବହୁତ ଲୋକ ବହୁତ ଦୁରଦୂରାନ୍ତରରୁ ମଧ୍ୟ ଆସିଥାନ୍ତି